ଫଟୋଗ୍ରାଫି ଏକ ମାଧ୍ୟମ ଯେଉଁଥିରେ ବିଭିନ୍ନ କଳାର ପ୍ରଦର୍ଶନ କରାଯାଏ ଫଟୋଗ୍ରାଫି ଦ୍ୱାରା ଆମେ ବିଭିନ୍ନ ପ୍ରକାର କଳା ପ୍ରଦର୍ଶନ କରିପାରିବା ସେଥିପାଇଁ ଫଟୋଗ୍ରାଫି ପାଇଁ ଡ଼ି ଏସ୍ ଏଲ୍ ଆର୍ ନ୍ୟୂଜ୍ ଚ୍ୟାନେଲ୍ ଏଣ୍ଡ ଷ୍ଟାଣ୍ଡ ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ଜିନିଷ ନେଇ ଆମେ ଫଟୋଗ୍ରାଫି ଜାରି ରଖିପାରିବା ହେଲେ ଫଟୋଗ୍ରାଫି ମାଧ୍ୟମରେ ଆମେ ବିଭିନ୍ନ କଳାର ପ୍ରଦର୍ଶନ କରିପାରିବା ଯାହାଫଳରେ ଫଟୋଗ୍ରାଫର ହୋଇ ନିଜର ଦୈନନ୍ଦିନ ଜୀବନଯାପନ କରିପାରିବା ଫଟୋଗ୍ରାଫ ଦ୍ୱାରା ବିଭିନ୍ନ ପ୍ରକାର ଫ୍ରେମ୍ ଉଠାଇବା ପାଇଁ ଡ଼ି ଏସ୍ ଏଲ୍ ଆର୍ ଷ୍ଟେ ବିଭିନ୍ନ ପ୍ରକାର ଡ଼ି ଏସ୍ ଏଲ୍ ଆର୍ ବିଭିନ୍ନ ପ୍ରକାର ଲେନ୍ସ ଇତ୍ୟାଦି ମାଧ୍ୟମରେ ଆମେ ଫଟୋଗ୍ରାଫି ଜାରି ରଖିପାରିବା ହେଲେ ଫଟୋଗ୍ରାଫି ପାଇଁ ବିଭିନ୍ନ ଫଟୋଗ୍ରାଫର ଏବଂ ଫଟୋ ଷ୍ଟୁଡ଼ିଓ ବାଲି ଏବଂ ଫଟୋ ସେଟ କ୍ୟାମେରାମେନ୍ ଯେଉଁମାନେ କ୍ୟାମେରା ବା ଫଟୋ ଉଠାନ୍ତି ତା' ଏକ ଶିକ୍ଷିକ କାର୍ଯ୍ୟ ବା ତାଙ୍କର ସେଇ ପଦ୍ଧତି ନିତି ଆତି ଆବଶ୍ୟକ ତେଣୁ ଫଟୋ ଷ୍ଟାଣ୍ଡ ଫଟୋ କ୍ୟାମେରା ଏଣ୍ଡ ଟ୍ରେସଲାଣ୍ଡ ଲେଜର ଲେନ୍ସ ଷ୍ଟାଣ୍ଡ ଏବଂ ମାଇକ୍ରୋଫୋନ୍ ଇତ୍ୟାଦି ଲ୍ୟାପଟପ୍ ଏଡ଼ିଟର ମାନେ ଏଡ଼ିଟର ଫେଲ୍ ଫଟୋ ଫେଲ୍ ଫୁ କୋଜ ଇତ୍ୟାଦି ମେନ୍ ମା ଇତ୍ୟାଦି ବିଭିନ୍ନ ପ୍ରକାର ଗ୍ରୁପ୍ ଦ୍ୱାରା ଆମେ ଫଟୋଗ୍ରାଫ ଶିକ୍ଷିକ କାର୍ଯ୍ୟ କରିପାରିବା ଫଟୋଗ୍ରାଫ ଦ୍ୱାରା ଫଟୋ ଫ୍ରେମ୍ ଦ୍ୱାରା ବିଭିନ୍ନ ପ୍ରକାର ଫଟୋ ଦ୍ୱାରା ଆମେ କାର୍ଯ୍ୟ ଚଲାଇ ପାରିବା ଏବଂ ଫଟୋ ମାଧ୍ୟମରେ ଆମେ ବିଭିନ୍ନ କାର୍ଯ୍ୟ କରିପାରିବା ଫଟୋ ଫ୍ରେମ୍ ଇତ୍ୟାଦି ଯୋଗାଯୋଗ ଫଟୋ ଦ୍ୱାରା ବିଭିନ୍ନ ପ୍ରକାର ଫଟୋ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ଫଟୋକୁ ଆମେ ଅପଲୋଡ଼ କରିପାରିବା ଫଟୋଗ୍ରାଫ ଦ୍ୱାରା ଶିକ୍ଷିକ ଆଜି ଜୋଡ଼ି ରଖିବା ଆମେ ଫୋଟୋଗ୍ରାଫ ଡ୍ୟାନ୍ସ ମ୍ୟାନ୍ସ ଇତ୍ୟାଦି ଫଟୋ ଦ୍ୱାରା ବିଭିନ୍ନ ପ୍ରକାର ଫଟୋ ଉଠାଇ ପାରିବା ତେଣୁ ଫଟୋଗ୍ରାଫ ଦ୍ୱାରା ଷ୍ଟାଣ୍ଡ ଇତ୍ୟାଦି କ୍ୟାମେରାମ୍ୟାନ୍ ତାଙ୍କୁ ନିହାତି ଜରୁରୀ ତେଣୁ କ୍ୟାମେରାମ୍ୟାନ୍ ବିଭିନ୍ନ ସମସ୍ତେ ଥିବା ତେଣୁ ଫଟୋଗ୍ରାଫ ଜାରି ଉଠେ